ମୋ ବାପା ସହରରେ ଚାକିରି କରିଥିବାରୁ ମୁଁ ଛୋଟବେଳୁ ସହରରେ ରହି ଆସିଛି ହେଲେ ମତେ ଗାଁର ଅନୁଭୂତି ବେଶ ଭଲ ଲାଗେ ମୁଁ ସେଥିପାଇଁ ବର୍ଷକୁ ଚାରି ପାଞ୍ଚ ଥର ଗାଁକୁ ବୁଲିବାକୁ ଯାଏ ମୋତେ ଗାଁର ନଦୀ ନାଳ ପୋଖରୀରେ ବେଶ୍ ଭଲ ଲାଗେ ଏବଂ ଦାଣ୍ଡରେ ଯେଉଁ ଛୋଟ ଛୋଟ ପିଲାମାନେ ଖେଳନ୍ତି ତାକୁ ଦେଖିବାକୁ ମଧ୍ୟ ଭଲ ଲାଗେ ସନ୍ଧ୍ୟା ହେଲେ ବୁଢ଼ା ବୁଢ଼ୀମାନେ ତାସ୍ ଖେଳନ୍ତି ଏବଂ ଆମେ ମଧ୍ୟ ସାଙ୍ଗସାଥୀମାନେ

ମୋତେ ଜଗନ୍ନାଥ ମନ୍ଦିର ପୁରୀରେ ଥିବା